ଆମେ ପାଠ ପଢ଼ିବା ଦ୍ଵାରା ଶିକ୍ଷାରେ ବହୁତ ସ୍କଲାରସିପ୍ ରହିଥାଏ ତେଣୁ ଆମେ ପାଠ ନିହାତି ପଢ଼ିବା ଦରକାର ସ୍କଲାରସିପ୍ ଗୁଡ଼ିକ ହେଲା ସିନିୟର ମେରିଟ୍ ସ୍କଲାରସିପ୍ ସ୍କିମ୍ ପିଜି ମେରିଟ୍ ସ୍କଲାରସିପ୍ ମେରିଟ୍ କମ୍ ପଭର୍ଟି ସ୍କଲାରସିପ୍ ବହୁତ ଗୁଡ଼ାଏ ଆମର ସ୍କଲାରସିପ୍ ରହିଥାଏ ତେଣୁ ଆମେ ଶିକ୍ଷା କରିବା ଦ୍ଵାରା ବହୁତ ସ୍କଲାରସିପ୍ ଆମେ ପାଇ ପାରିବା ତେଣୁ ଆମ ଦେଶ ଆଗକୁ ଯିବାକୁ ହେଲେ ପ୍ରତ୍ୟେକ ଲୋକ ଶିକ୍ଷା କରିବା ନିହାତି ଦରକାର ଏବଂ ସ୍କଲାରସିପ୍ ବି ପାଇବା ନିହାତି ଦରକାର ତେଣୁ ପ୍ରତ୍ୟେକ ନାଗରିକ ଶିକ୍ଷା ନେବା ନିହାତି ଆବଶ୍ୟକ